ମୋର ପ୍ରିୟ ଚଳଚ୍ଚିତ୍ର ପଥର ପଡ଼ିଲେ ସହି କାହିଁକି ନା ସେଥିରେ ଜୀବନରେ ଯେତେ ଅସୁବିଧା ହେଲେ ବି ସେ ସେଥିରେ ଆଗକୁ କେମିତି ଜୀବନରେ ବଢ଼ି ହେବ ଯେତେ ଅଭାବ ଅସୁବିଧା ଥିଲେ ଜୀବନରେ ଆଗକୁ ବଢ଼ି ନିଜ ସଂସାର କେମିତି ଚଳାଇବ ସେ ସବୁରେ ଫିଲ୍ମରେ ଦେଖାଯାଇଛି ସେଥିପାଇଁ ମୋତେ ଫିଲ୍ମ ବହୁତ ଭଲ ଲାଗେ ଯେମିତିକି ପ୍ରେମମ୍ ଫିଲ୍ମ ବହୁତ ଭଲ ସେଥିରେ ପ୍ରକୃତି ଓ ବାବୁସାନ୍ ଅଭିନୟ କରିଛନ୍ତି ତାଙ୍କ ଅଭିନୟ ମୋତେ ବହୁତ ଭଲ ଲାଗିଛି ପ୍ରକୃତି ମିଶ୍ରଙ୍କୁ ପାଇବା ପାଇଁ ଅଭିନେତା ବହୁତ ସଂଘର୍ଷ କରିଛନ୍ତି ସେ ତାଙ୍କ ଦେହ ଖରାପରେ ବହୁତ ସାହାଯ୍ୟ କରିଛନ୍ତି ତାଙ୍କ ପାଇଁ ବହୁତ ପ୍ରକାର ହଇରାଣ ହେଉଛନ୍ତି ଏମିତି କି କେତେ କଷ୍ଟରେ ଚଳିଛନ୍ତି ତାଙ୍କ ପାଇଁ ଟଙ୍କା ଆଣିବା ପାଇଁ ଲାଷ୍ଟ୍ କୁ ସେ କିଛିବି ଉପାୟ କରିପାରିଲେନି ସେଥିପାଇଁ ତାଙ୍କ ନିଜ ଜୀବନ ଦେଇ ତାଙ୍କ ପ୍ରେମକୁ ସେ ବଞ୍ଚାଇଲେ ସେଥିପାଇଁ ସେ ଫିଲ୍ମ ମୋତେ ବହୁତ ଭଲ ଲାଗିଲା